ସ୍ବିଗିରୁ କହୁଥିଲେ ଆଚ୍ଛା ମୋର କିଛି ଅର୍ଡର କରିବାର ଥିଲା ମୁଁ ଆଉ ୱେବସାଇଟ ଦେଖୁଥିଲି ମୁଁ କାହିଁ ଜାଣିପାରିଲିନି ଆମେ କୌଣସି ଅର୍ଡର ଉପରେ କିଛି ରିହାତି କୁପନ ମିଳୁଛି ନା ନାହିଁ ଯଦି ମିଳୁଛି ତାହେଲେ ମୋ ଖାଦ୍ୟରେ ଯାହା ଅର୍ଡର କରିବି ସେଥିରୁ କିଛି କିଛି ସେଥିରେ ମିଳି ପାରନ୍ତା ଆମକୁ ସବୁ ସୁବିଧା ଦେଖିକି ମତେ ଟିକେ ଜଣେଇବେ କି ଆଜ୍ଞା ହଉ ଧନ୍ୟବାଦ